ଧର୍ମ ଆମ ଅଞ୍ଚଳକୁ ବହୁ ପରିମାଣରେ ପ୍ରଭାବିତ କରେ ଆମ ଗ୍ରାମର ଲୋକମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ସ୍ନାନ କରି ମନ୍ଦିର ଯାଇ ପୂଜାପାଠ କରି ପ୍ରସାଦ ବଣ୍ଟନ କରିଥାନ୍ତି ଯାହା ଫଳରେକି ଲୋକମାନଙ୍କର ମନ ସବୁବେଳେ ଶାନ୍ତ ରହିଥାଏ ଏବଂ ନିତିଦିନିଆ ଜୀବନରେ ବହୁ ପ୍ରକାରର ମଙ୍ଗଳ ଘଟିଥାଏ ତା' ପରେ ଲୋକମାନେ ପୂଜାପାର୍ବଣ କରିବା ହେତୁ ତାଙ୍କର ପ୍ରତ୍ୟେକଟି କାମ ସେ ବହୁତ ଭଲ ଭାବରେ ସମ୍ପୂର୍ଣ୍ଣ କରିପାରିଥାନ୍ତି ଆଉ ଧର୍ମକୁ ନେଇ ଆମ ପର୍ଯ୍ୟଟନରେ ବହୁଗୁଡ଼ାଏ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ ଯେମିତିକି ପୂଜା କରିବା ପାଇଁ ବହୁ ଲୋକ ଉପବାସ ଉପରେ ବିଶ୍ୱାସ ରଖିଥାନ୍ତି ଯେଉଁଟାକି ଉପବାସ କରିବା ପରେ ନିଜର କାର୍ଯ୍ୟ କିମ୍ବା ନିଜର କୌଣସି କାମ ସାରିବା ପାଇଁ ତାଙ୍କ ପାଖରେ ଠିକ୍ରେ କିଛି କରିବା ପାଇଁ ବଳ ନଥାଏ ଯେହେତୁ ସେ ଉପବାସ କରିଥାନ୍ତି